ଆରେ ଏ ଯୋଉ ତାରାପୁର ଛକରେ ଯୋଉ ପିତା ଦୋକାନ ହଁ ସେ ଆମ ଭଲ ଦୋକାନ ହଁ କ'ଣ ସେ ଲାଭ କ'ଣ ହେଉଛି ତା'ର କେତେ ହଜାର ଟଙ୍କା ଆଉ ଜିନିଷ କେମିତି ଭଲ

ମୁଁ ତ ଗଲି ଲାଇନ୍ ଲାଗିଲେ ପାଇଲି ଯେ ମୁଁ ସଉଦା କରିକି ପାଇଲି ହଁ ମୁଁ ତ ମୋ ଝିଅ ବାହାଘର ପାଇଁ ଯୋଉ ସଉଦା ଆଣିବା ପାଇଁ ଯାଇଥିଲି ସେଠି ପାଇ ହେଲାନି ସଉଦା ସରିଯାଇଥିଲା କି କରି ପାରିଲିନି ଏତେ ଲାଇନ୍ ଲାଗିଚି ଭିଡ଼ ଏତେ ସକାଳୁ ଉଠି କ'ଣ ସେଠି ଅଧିଆ ପଡ଼ିବୁ

କ'ଣ ତୋ ଝିଅ ବାହାଘର କରିଥିଲୁ ହଉ ଏ ଯୋଉ ଚାଉଳ କିଲୋ କେତେ ସେଠି ନର୍ଗିଶ୍ ଚାଉଳ ଭଲ ଆଉ ହଉ ତାହେଲେ ମୁଁ ଯିବି ଆଉ ଭଲ ଭଲ ଜିନିଷ ଦେଉଛି ତ ମୋର ମୋର ବେଶୀ ନୁହଁ ପଚାଶ ଟଙ୍କାର ପଚାଶ ହଜାର ଟଙ୍କାର ସଉଦା ଆସିବ ହଉ ତାହେଲେ ତୁ ଆସେ କାଲି ଏଇ ଆମେ ଯିବା ଆଉ

ହଉ ଆସିଲେ ଯିବା ଆଉ ହଉ ହଉ ରଖ